ଓଡ଼ିଆ କହିବା ସମୟରେ ଏବଂ ଲେଖିବା ସମୟରେ ମୋର କିଛି ଅସୁବିଧା ହେଉଛି ଓଡ଼ିଆ କହିବା ସମୟରେ କିଛି କିଛି କଷ୍ଟ ଶବ୍ଦକୁ ମୁଁ ତାହା ଶବ୍ଦ ମାଧ୍ୟମରେ ପରିପ୍ରକାଶ କରି ପାରେ ନାହିଁ ଯାହାଦ୍ୱାରା ଅନ୍ୟମାନେ ଏହି ଶବ୍ଦକୁ ବୁଝି ପାରନ୍ତି ନାହିଁ ଓଡ଼ିଆ ଲେଖିବା ସମୟରେ ମୋର ବହୁତ ପ୍ରକାରର ଅସୁବିଧାକୁ ଅସୁବିଧାର ସମ୍ମୁଖୀନ ହୋଇଥାଏ ଯାହାକି ଲେଖିବା ସମୟରେ ହାତ ବଥେଇ ଥାଏ ଏବଂ କଲମ ଧରିବା ପାଇଁ ମଧ୍ୟ ହାତ ବଥେଇଥାଏ ଲେଖିବା ସମୟରେ ମୁଁ କଷ୍ଟ ଶବ୍ଦକୁ ଲେଖିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ ଏହାଦ୍ୱାରା ଅନ୍ୟାନ୍ୟ କ୍ଷେତ୍ରରେ ଏବଂ ପରୀକ୍ଷା ଗୃହରେ ଏ ଓ ଅସୁବିଧାର ସମ୍ମୁଖୀନ ହୋଇଥାଏ ଏହି କଷ୍ଟ ଶବ୍ଦଗୁଡ଼ିକୁ ନ ଲେଖିବା ଦ୍ୱାରା ଅନ୍ୟ ମାନେ ବୁଝି ପାରନ୍ତି ନାହିଁ ଯେହେତୁ ମୁଁ ଓଡ଼ିଆରେ ଲେଖିଥିବା ଯୋଗୁଁ ବି ମୋର ଅକ୍ଷର ବି ଏତେ ଭଲ ନାହିଁ ଆଉ ଲେଖିବା ସମୟ ତ